ମୋର ପ୍ରିୟ କଳାକାରଙ୍କ ମଧ୍ୟରେ ଅନୁଭବ ମହାନ୍ତି ବାବୁଶାନ୍ ବର୍ଷା ପ୍ରିୟଦର୍ଶିନୀ ସିଦ୍ଧାନ ମହାପାତ୍ର କୁ ମୋତେ ବହୁତ ଭଲଲାଗେ ଯାହାଙ୍କର ଅଭିନୟ କରିବାର ଶୈଳୀ ମୋତେ ବହୁତ ପସନ୍ଦ ଆସେ ଏବଂ ସେ ବହୁତ ସୁନାମ ଅର୍ଜନ କରିଛନ୍ତି ମଧ୍ୟ ଆଉ ତାଙ୍କର ଯୋଡ଼ି ମଧ୍ୟ ବହୁତ ପସନ୍ଦ ଲାଗେ ଏବଂ ସଙ୍ଗୀତ ନିର୍ଦ୍ଦେଶକମାନଙ୍କ ମଧ୍ୟରେ ମନ୍ମଥ ମିଶ୍ର ଟି ସୌରୀ ଅରୁଣ ମନ୍ତ୍ରୀ ପଙ୍କଜ ଜାଲ୍ ଙ୍କ ସଙ୍ଗୀତ ନିର୍ଦ୍ଦେଶନା ମୋତେ ବହୁତ ଭଲଲାଗେ ଏବଂ ଗାୟକ ଗୀତା ଦାସ ହ୍ୟୁମାନ ସାଗର ନମିତା ଅଗ୍ରୱାଲ ମୁଁ ସେମାନଙ୍କୁ ବହୁତ ପସନ୍ଦ କରେ ସେମାନଙ୍କ ଗୀତରେ ଥିବା ଭାବପ୍ରବଣତା ଏବଂ ସେମାନଙ୍କ ଗୀତରେ ମାଧୁର୍ଯ୍ୟତା ମୋତେ ବହୁତ ଭଲଲାଗେ ଆମ ଘରେ ମଧ୍ୟ ସେମାନଙ୍କ ଗୀତକୁ ଶୁଣିବାକୁ ବହୁତ ପସନ୍ଦ କରନ୍ତି